ମୋ ଦୋକାନରୁ ବାରମ୍ବାର ବାରମ୍ବାର ଚୋରି ହେଲା ତ କଣ କରିବି ମୁଁ ବାରମ୍ବାର ଚୋରି ହେଲା ପରେ ମୁଁ ଥରେ ଛକିକି ରହିଲି ଦେଖିବା କିଏ ଚୋରି କରୁଛି ସବୁ ବେଳେ ଚୋରି ହେଉଛି ନା ତ କେତେ କଣ କରିବି ଦେଖିଲା ବେଳକୁ ମୋ' ଦୋକାନରେ ଯେଉଁ ପିଲା କାମ କରୁଛି ସିଏ ହିଁ ମୋ' ଦୋକାନରୁ ଚୋରି କରୁଛି କଣ କରିବି ଯେତେବେଳେ ତାକୁ ଧରିଲି ତାକୁ ଭଲରେ ବୁଝେଇଲି ତୁ ତ ଏଇ ଦୋକାନରେ କାମ କରୁଛୁ ତୁ ପୁଣି ଏଇ ଦୋକାନରୁ କେମିତି ଚୋରି କରୁଛୁ ଜାଣିବା ଦରକାର ନା ନାଇଁ ଏଇ ଦୋକାନରୁ ପଇସା ନେଇକି ତୁ ତୋ'ର ଘର ଚଳୁଛୁ ପୁଣି ଏଇ ଦୋକାନରୁ କେମିତି ତୁ ଚୋରି କଲୁ ଠିକ୍ ଅଛି ଯା ଯେହେତୁ ସେ ମାନେ ସାଂସାରିକ ଲୋକ ପିଲା ଛୁଆ ଅଛନ୍ତି ସେ ପିଲା ଛୁଆଙ୍କ ମୁହଁକୁ ଚାହିଁକି ମୁଁ ତାକୁ ଛାଡ଼ିଦେଲି ଆଉ ଦୋକାନରୁ ବାହାର କଲିନି କି କିଛି କଲିନି ପୁଣି ଦେଖିଲାବେଳକୁ ପୁଣି କିଛି ଦିନ ପରେ ପୁଣି ଚୋରି ହେଲା ତ ମୁଁ ଯେହେତୁ ଦେଖିଛି ଜିନିଷଟା ସେ ଚୋରି କରିଛି ମୁଁ ଆଉଥରେ ସନ୍ଦେହ କରିକି ତାକୁ ପଚାରିଲି ଯଦି ଅତିରୁ ଅତି ବାଧ୍ଯ ହୋଇକି ଯେତେବେଳେ ପଚାରିଲି ସେ ପିଲାଟା ହଁ କହିଲା ହଁ ମୁଁ ଆଉ ଥରେ ଚୋରି କରିଛି ତ ମୁଁ କଣ କରିବି ପୁଣି ମୁଁ ମୋ'ର ପୁଣି ବ୍ଯବସାୟକୁ ଦେଖିବି ନା ନାଇଁ ମୁଁ ବ୍ଯବସାୟକୁ ଦେଖିକି ମୋର ଇଚ୍ଛା ହି ହେଉନଥିଲା ମତେ କଷ୍ଟ ବି ଲାଗୁଥିଲା କଠିନ ନିଷ୍ପତି ନେବାକୁ ଏଇଥିପାଇଁ ବାଧ୍ଯ ହେଲି ଯେ ତ ମୁଁ ଫୁଣି ମୋ' ଜିନିଷଟା ଦେଖିବି ନା ନାଇଁ କଠିନ ନିଷ୍ପତ୍ତି ନେଲି ତା'କୁ ବାହାର କରିବାକୁ ବାଧ୍ଯ ହେଲି ଆଉ